ବର୍ତ୍ତମାନ ସ୍ଥିତିରେ ଆମର ଦେହ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଦ୍ୟପାନ ବହୁତ ଖରାପ ହେଉଛି

ଏବେ ଆମେ ଦେଶର ସଚେତନତା ପାଇଁ ଆମେ ସାଧାରଣତଃ ମଦ୍ୟପାନ ହେଉ ବା ଯେପରି ସବୁ ନିଶା ଦ୍ରବ୍ୟ ହେଉ ଏସବୁ ପାନ ନକରି ଏହାକୁ ବିରୋଧ କରିବା ଦରକାର ଯାହା ଫଳରେ କି ଆମର ଦେହ ହେଉ ବା ସ୍ୱାସ୍ଥ୍ୟ ହେଉ ବା ମୃତ୍ୟୁବରଣ ଅଛି ସେ ସବୁ ନ ହେବାକୁ ଏବଂ ଦେହ ସ୍ୱାସ୍ଥ୍ୟ ସବୁ ଠିକଠାକ୍ ରହିବ ଯେପରି ଆମର ଏକ ଏ ସମାଜରେ ନିଶାଦ୍ରବ୍ୟ କେହି ପାନ ନ କଲେ ଆମର ଦେହ ଏବଂ ସ୍ୱାସ୍ଥ୍ୟ ଏବଂ ଆମର ଘରର ପରିବାରର ସୁରକ୍ଷା କରିପାରିବା ସାଧାରଣତଃ ଛୋଟ ପିଲାମାନେ ବି ମାନେ ନିଶା ନିଶା ଏସବୁ ପାନ କରିକି ତାଙ୍କର ଦେହ ଖରାପ ରହୁଛି ଯେଉଁଟାକି ଆମେ ମୁଁ ଏଇ